ଆଜ୍ଞା ମୁଁ ଭୁବନେଶ୍ୱରରୁ କହୁଥିଲି ମମତା ମାଝି ମୁଁ ଟିକେ ଯୋଉ ବ୍ରହ୍ମପୁର ଡିଷ୍ଟ୍ରିକ୍ଟ୍କୁ ଯିବାର ଥିଲା ତ କେମିତି କ'ଣ ଯିବାଟା ରୁଟ୍ଟା ଟିକେ କେଉଁଥିରେ ଗଲେ ସୁବିଧା ହେବ ଆଉ କେଉଁ କେଉଁ ବସ୍ ଥିବା କେଉଁଥିରେ କି ପ୍ରାଇଭେଟ୍ରେ ସେହି ବିଷୟରେ ଟିକେ ଜାଣିବାର ଥିଲା ଆଉ ସେ ଜାଗା ବିଷୟରେ ଆଉ ଆଜ୍ଞା ହଁ ହଁ ହଁ ଆଉ ଯିବା ପାଇଁ କେମିତି ସୁବିଧା ଅଛି ଟିକେ ଆଜ୍ଞା ଆଉ ଆଉ ହୁଁ ଲଙ୍ଗ୍ ଜର୍ଣ୍ଣି ହୋଇଯିବ ହୁଁ

ହୁଁ କଣ ଭଲ ଖାଇବା ଟିକେ ସେଠିକାର ଟିଫିନ୍

ହଁ ଆମେ ଯିବା ପୂର୍ବରୁ ଆପଣଙ୍କୁ ଯୋଗାଯୋଗ କରିକି ଆପଣଙ୍କ ସହିତ ହୁଁ ଯିବୁ ଆଉ ଆପ

ହଁ ହଁ ଟିକେ ଭାରି ଆପଣ ଟିକେ ସାହାଯ୍ୟ କରିଦେବେ ଆଉ ହଁ ଆଛା ହଁ ଆମେ ଯିବା ପୂର୍ବରୁ ଆପଣଙ୍କୁ ସହିତ ଠିକ୍ ଅଛି ଆଜ୍ଞା ଧନ୍ୟବାଦ